ଖାଦ୍ୟ ତ ବହୁତ ଆମ ଘରରେ ଯେଉଁ କି ଆମ ମାଆ ଖାନା ବନାନ୍ତି ଯେଉଁ ଖାନା ଆମେ ଖାଦ୍ୟ ବନାନ୍ତି ସାମଗ୍ରୀ ତ ବହୁତ ଆସେ ଯେମିତି କି ବାହାରୁ ମସଲା ଆସେ ସେ ମସଲାକୁ ନ ବ୍ୟବହାର କରିକି ମାଆ ଯେଉଁ ଘରେ ଘରୋଇ ଯେଉଁ ସାମଗ୍ରୀ ବ୍ୟବହାର କରନ୍ତି ଯେମତି କି ଆମର ଶିଳରେ ବାଟନ୍ତି ଅଦା ରସୁଣ ତା'ର ଗୋଟେ ମିଶ୍ରଣକୁ ବନାନ୍ତି ସେଇଟା ଯେଉଁ ବାହାର ପେଷ୍ଟରୁ ଘରର ଯେଉଁ ଘରୋଇ ଯେଉଁ ମସଲା ରହେ ସେଇଟା ହେଉଛି ବହୁତ ହି ଦେହ ପାଇଁ ସ୍ବାସ୍ଥ୍ୟ ପାଇଁ ଭଲ ଯେଉଁଟା କି ଆମର କସ୍ତୁରୀ ମେଥି ରହେ କେସ୍ତୁରୀ ମେଥିର ବି ସେଇ ପାଅ ଘରେ ମାଆ ଯେଉଁ ଖାଦ୍ୟ ବନାନ୍ତି ସେଇଟା ସେ ଘରେ ଘରେ ଯେଉଁ ବନେଇକି ତାକୁ ବ୍ୟବହାର କରନ୍ତି ଆଉ ଗୋଟା ହଳଦୀ ଗୋଟା ହଳଦୀକୁ ମଧ୍ୟ ପିଷିକି ତା'ର ଯେଉଁ ଗୁଣ୍ଡ ବ ରହେ ତାକୁ ମଧ୍ୟ ଖାଇବାରେ ସେ ବ୍ୟବହାର କରନ୍ତି ବାଡ଼ିରେ ମଧ୍ୟ ଯେଉଁ ଶାଗ ରହେ ଯେମତି କି ଆମର ସୁନ୍ ସୁନିଆ ଶାଗ ଯେଉଁଟା କି ସେଇଟା ମଧ୍ୟ ସିଏ ତାକୁ ବାଟିକି ତା'ର ଗୋଟେ ଗୁଅ ତାକୁ ଯୋ ପାଉଡ଼ର୍ କରିକି ତା'ର ଗୋଟେ ପାଉଡ଼ର୍ ବି ବ୍ୟବହାର କରନ୍ତି ଖାଦ୍ୟରେ ଏମତି କି ବହୁତ ପ୍ରକାର ଏମତି ଅଛି ବିରଳ ଅସାଧାରଣ ଉପାଦାନ ଯେଉଁଟା କି ଆମ ଘରେ ବ୍ୟବହାର ହୁଏ